ସାଧାରଣତଃ ରୋଷେଇ ଘରେ ହେଉ କିମ୍ବା ଶୌଚାଳୟରେ ମୂଷା ଆଉ ଅସରପା ଝିଟିପିଟି ଏହିସବୁ ଜୀବଜନ୍ତୁଗୁଡ଼ିକ ନପଶିବା ପାଇଁ ମୁଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛି ଯେମିତିକି ଫିନାଇଲ୍ ହେଉ ତା'ପରେ ବିଭିନ୍ନ ପ୍ରକାର ମେଡ଼ିସିନ୍ ଔଷଧ ତା'ସହିତ କରେଣ୍ଟର କିଛି ବ୍ୟବସ୍ଥା ରଖିଛି ଯେମିତି ଗୋଟିଏ କି ଏବେ ଗୋଟିଏ ବଜାରରେ ମିଳୁଛି ସେହି କରେଣ୍ଟରେ ଗୋଟଏ ମ୍ୟୁଜିକ୍ ଅଛି ସେଇଟାକୁ ଆଣିକି ଯଦି ଆମେ ଘରେ ଲଗେଇ ଦେଉଛନ୍ତି ତା'ଦ୍ୱାରା ସେ ଆବାଜ ହେଲେ ତାହା ଦ୍ୱାରା ମୂଷା ଅସରପା ଝିଟିପିଟି ଏଗୁଡ଼ିକ ଘର ଭିତରକୁ ପଶିବେ ନାହିଁ ଆଉ ତା'ସହିତ ଯଦି ଆମେ ଘରର ଚାରିପିଠିକୁ ଆମେ ଯଦି ସବୁବେଳେ ସଫାସୁତୁରା ରଖିବା ଆମ ଶୌଚାଳୟ ହେଉ ରୋଷେଇଘରକୁ ଯଦି ଆମେ ପୁରା ପରିଷ୍କାର ପରିଚ୍ଛନ୍ନ ରଖିବା ତା'ହେଲେ ଏହି ଜିନିଷଗୁଡ଼ିକ ମଧ୍ୟ ଏତେ ଏତେ ସହଜରେ ମଧ୍ୟ ଆସିବେ ନାହିଁ